ଆଜିକାଲିକା ଜୀବନରେ କିଏ ପଢ଼ିବାକୁ ଇଚ୍ଛା କରିନଥାଏ ସମସ୍ତେ ପ୍ରାୟ ବିଭିନ୍ନ ପ୍ରକାର ପୁସ୍ତକ ପଢ଼ିଥାନ୍ତି କିଏ ନିରଳ ପଢ଼େ ତ କିଏ ଲାଇବ୍ରେରୀକୁ ଯାଇି ପଢ଼େ ତେଣୁ କିଏ ନିଜ ଘରେ ଯାଇକି ପଢ଼େ ସେମିତି ଆଜିକାର ଇଣ୍ଟରନେଟ୍ ଯୁଗରେ ଯେତେ ଇଣ୍ଟରନେଟ୍ର ଅଗ୍ରଗତି ହେଲେ ମଧ୍ୟ ଲୋକମାନେ ଏବେବି ନିଜ ପୁସ୍ତକକୁ ପଢ଼ିଥାନ୍ତି ସେଇ ପୁସ୍ତକରେ ପଢ଼ିବା ଦ୍ୱାରା ସେମାନେ ପୁସ୍ତକରେ ସିଧାସଳଖ ଭାବେ ଯାହା ଲେଖା ହୋଇଥାଏ ତାହା ପଢ଼ିକି ବୁଝିପାରିଥାନ୍ତି ସେମିତି କିଛି ଲୋକଙ୍କର ବିଭିନ୍ନ ପ୍ରକାରର ପୁସ୍ତକ ପଢ଼ିବାର ଇଚ୍ଛା ଅଛି ଯେମିତି କିଏ କିଏ ବ୍ୟଙ୍ଗ ପୁସ୍ତକ ପଢ଼େ ତ କିଏ ରହସ୍ୟ ପୁସ୍ତକ ପଢ଼େ ଏମିତି ବିଭିନ୍ନ ପ୍ରକାର ପୁସ୍ତକ ସମସ୍ତେ ପଢ଼ିଥାନ୍ତି ଯେମିତି ବ୍ୟଙ୍ଗ ପୁସ୍ତକରେ ବିଭିନ୍ନ ଜିନିଷକୁ ବ୍ୟଙ୍ଗ କରି ଲେଖା ହେଇଥାଏ ସେଥିରେ ଖୁବ ମଜାଦାର ଜିନିଷ ଥାଏ ଏବଂ ସେଥିରୁ ପଢ଼ି ଲୋକମାନେ ଆନନ୍ଦ ପାଇଥାନ୍ତି ସେମିତି ରହସ୍ୟ ରହସ୍ୟ ପୁସ୍ତକରେ ବହୁତ ଗୁଡ଼ିଏ ରହସ୍ୟ ବିଷୟରେ ଲେଖା ହେଇଥାଏ ସେଇ ପୁସ୍ତକ ପଢ଼ିଲା ପରେ ଯଦି ଆରମ୍ଭରୁ ପଢ଼ିବା ତାହାଲେ ଶେଷ ପର୍ଯ୍ୟନ୍ତ ତାହା କ'ଣ ହବ ଆମେ ଜାଣିପାରିବା ନାହିଁ ସେଥିପାଇଁ ଉତ୍ସୁକତାର ସହ ଆମେ ଆହୁରି ଆହୁରି ପଢ଼ିପାରିବା ସେମିତି ଐତିହାସିକ ବହି ସେଟା ପଢ଼ିବା ଦ୍ୱାରା ଆମେ ଆମର ଅତୀତ ବିଷୟରେ ବା ଆମ ଦେଶ ରାଜ୍ୟର ଅତୀତ କିଭଳି ଥିଲା ଆମେ କେମିତି ଶାସନ ଚଳାଉଥିଲେ ଆମ ପୂର୍ବପୁରୁଷ କେମିତି ଜୀବନଯାପନ କରୁଥିଲେ ସେସବୁ ବିଷୟରେ ଆମେ ଜାଣିପାରିବା ପୁଣି ପୌରାଣିକ ପୁସ୍ତକରେ ଆମେ ଆଗକାଳର ମହାଭାରତ ରାମାୟଣ ଇତ୍ୟାଦି ବିଷୟରେ ସବୁ କିିଛି ଜାଣିପାରିବା ଏବଂ ଆଜିକାଲି ପୁଣି ବୈଜ୍ଞାନିକମାନେ ଯେଉଁ କେଉଁ ଗବେଷଣା କରୁଛନ୍ତି କେଉଁ କେଉଁ ନୂଆ ଜିନିଷ ଉଦ୍ଭାବନ କରୁଛନ୍ତି ସେଗୁଡ଼ିକ ନେଇ ସେମାନଙ୍କର ବି ପୁସ୍ତକ ମଧ୍ୟ ଲେଖୁଛନ୍ତି ସେ ତା' ବାଦ୍ ଏବେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଯେଉଁମାନଙ୍କ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି ସେମାନେ ନିଜ ଜୀବନୀକୁ ନେଇ ପୁସ୍ତକ ରଚନା କରୁଛନ୍ତି ଫଳରେ ସାଧାରଣ ଲୋକମାନେ ସେମାନଙ୍କ ଜନ୍ମରୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବା ଯେତେ ଦୂର ପର୍ଯ୍ୟନ୍ତ ସେମାନେ ଲେଖିଥିବେ ନିଜ ଜୀବନୀ ସେ ବିଷୟରେ ପଢ଼ି ଜାଣିପାରୁଛନ୍ତି ଯିଏ ସେମାନେ ଅତୀତରେ କ'ଣ କରୁଥିଲେ କେମିତି ସଫଳତା ପାଇଲେ ଏବଂ ତାଙ୍କ ସବୁଗୁଡ଼ା ରହସ୍ୟ କ'ଣ ସେସବୁ ସେମାନେ ଜାଣିପାରନ୍ତି ସେସବୁ ଶୈଳୀ ଭିତରୁ ମୋତେ ପ୍ରାୟ ସମସ୍ତ ଶୈଳୀ ବେଶି ପସନ୍ଦ ଲାଗିଥାଏ କିନ୍ତୁ ଏଇ ନିକଟରେ ମୁଁ ଫକୀର ମୋହନ ସେନାପତିଙ୍କ ଛଅ ମାଣ ଆଠ ଗୁଣ୍ଠ ପୁସ୍ତକଟି ପଢ଼ିଛି ସେଟା ମୋତେ ଖୁବ ଭଲ ଲାଗିଲା